ହଁ ଆଜ୍ଞା ନମସ୍କାର ହଁ ସୋନପୁରରୁ ଶ୍ରୀଖଣ୍ଡ ଗୁପ୍ତା କହୁଥିଲି ଆପଣଙ୍କ ଷ୍ଟଲ ଅଛି ହଁ ମୁଁ ସୋନପୁରରୁ ସୁରଟକୁ ଟ୍ରାନ୍ସଫର ହେଇକି ଯିବାର ସେନ ଗୋଟେ ଦୋକାନ ଦେବାର ଅଛି ତ କୋଡ଼ିଏ କୋଡ଼ିଏ ବାଇ କୋଡ଼ିଏର ଷ୍ଟଲ ମିଳିବ କି କେଉଁ ଜାଗାରେ ଅଛିକି ଷ୍ଟଲଟା ସବୁ ସୁବିଧା ଅଛି ତାହେଲେ ସବୁ ଲାଇଟ ଅଛି ଲାଇଟ ଆମ ନିଜ ଖର୍ଚ୍ଚ ହେଇକି ଷ୍ଟଲ ଭଡ଼ାଟା ମିଶିକି ମିଶିକି ତ କେତେ ରେଟ୍ ନେଉଛ ମନ୍ଥଲି ଆଜ୍ଞା କୋଡ଼ିଏ ହଜାର ଟିକେ ଦେଖ ମୁଁ ସବୁ ଦିନ ଲାଗି ଦୋକାନ ଦେବାର ଅଛି ଟିକେ କମ୍ କରନ୍ତୁ ଦେଖମ ଏଇ ପୁରା ହଁ କହନ୍ତୁ ସିକୁରିଟି କେତେ ବୋଇଲେ ଅଶି ହଜାର ହେଲେ ନେଇଯିବା କାହିଁକି ଏବେ ଟିକେ ସଡ଼ନ ବଜେଟ ଟିକେ ସଟ୍ ଅଛି ତ ହଁ ବୋଲେ ସେ ବୋଇଲେ ଅଶି ହଜାର ଖଣ୍ଡେ ଦେଇ ପାରିବି ତ ଶୁଣନ୍ତୁ ମୁଁ ପରଦିନ ଆପଣଙ୍କରେ ପାଖେ ପହଁଚିକି ଷ୍ଟଲ ଦେଖିକି ଆସିବି ଆଉ ସିକୁରିଟି ଦେଇକି ଆସିବି ତେବେ ଯିବା ଆଗରୁ କଲ କରିକି ଯିବି ହଉ ରଖୁଛି